କେନ୍ଦ୍ରାପଡ଼ାର ଚିକିତ୍ସା ଭଲ ଅଛି ଗୋଟେ ପ୍ରକାରର ସେଠି ଡାଇଗ୍ନୋଷ୍ଟିକ୍ ସେଣ୍ଟର୍ର ବେଶୀ ନଥିଲେ ବି ଯେତିକି ଆବଶ୍ୟକ ସେଠି ଯେତିକି ନଥିଲେ ବି ଯେତିକି ବି ଅଛି ଆମର ଚଳିବ ତା'ର ଚିକିତ୍ସା ବି ଭଲ ହୁଏ ସେମାନେ ସେ ସେ ସ୍ଥାନୀୟ ସମ୍ପ୍ରଦାୟକୁ ଭଲଭାବେ ଟ୍ରିଟ୍ମେଣ୍ଟ୍ କରନ୍ତି ସୁବିଧା ଆଉ ଟିକେ ଯଦି ଟେକ୍ନୋଲୋଜିର ସୁବିଧା ହୁଅନ୍ତା ଆଉ ଟିକେ ଲୋକ ଟିକେ ଉପଲବ୍ଧ ହୁଅନ୍ତେ